ନୃତ୍ୟ ବିଷୟରେ ସେମିତି କହିବାକୁ ଗଲେ କିଛି ଭୁଲ୍ ଧାରଣା ନାହିଁ ମୋ ପ୍ରତି ନୃତ୍ୟକୁ ଯେଉଁ ପରି ଭାବରେ ଆମେ ପରିବେଷଣ କରିବା ସେହିପରି ଭାବରେ ଲୋକମାନେ ପସନ୍ଦ କରିବେ ଆମେ ଭଲ ଭାବରେ ପରିବେଷଣ କଲେ ଲୋକମାନେ ଭଲ ଭାବିବେ ଏବଂ ଆମେ ଖରାପ ଇଙ୍ଗିତ କରି ପରିବେଷଣ କଲେ ଖରାପ ବୋଲି ଲୋକ ଭାବିବେ ତ ତେଣୁକରି ଆମେ ଭଲଟାକୁ ହିଁ ପରିବେଷଣ କଲେ ଲୋକମାନେ ଭଲ ପାଇବେ ତ ନୃତ୍ୟରେ କିଛି ସେମିତି ଭୁଲ ଧାରଣା ମୋର ନାହିଁ ଯେ ଯିଏ ଯେଉଁଭଳି ଭାବରେ ବ୍ୟବହାର କରିପାରିବ ସେହିଭଳି ଭାବରେ ଲୋକମାନେ ପସନ୍ଦ କରିବେ ସେମିତି କିଛି ମୋର ଭାବନା ହିଁ ନାହିଁ ମେନ୍ କଥା ହେଉଛି ଲୋକମାନଙ୍କର ପରିବେଷଣର ଷ୍ଟାଇଲ୍ଟା କିପରି ରହୁଛି ନୃତ୍ୟ ପ୍ରତି